ଆଜିକାଲି ଓଡ଼ିଶାର କୃଷି କ୍ଷେତ୍ର ବିଭିନ୍ନ ମାଧ୍ୟମରେ ଧନ୍ୟ ସମ୍ପ୍ରଦାୟ ସହିତ ବା ସମାଜ ସହିତ ଜଡ଼ିତ ବା କଥାବାର୍ତ୍ତା ମଧ୍ୟ କରେ ଯେପରିକି କୃଷକମାନଙ୍କୁ ମୋବାଇଲ୍ ବିଭିନ୍ନ ପରାମର୍ଶ ଦିଆଯାଏ ଆଜିକାଲି ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଏହି ଚାଷ କରାଯାଏ ଏହିପରି ଅନେକ ମାଧ୍ୟମ ଦ୍ୱାରା କୃଷି ସମାଜ ସହିତ କଥାବାର୍ତ୍ତା କରେ